ହ୍ୟାଲୋ ବିକି ରେସ୍ତୋରାଁ ମୁଁ ଯେଉଁ ଖାଦ୍ୟ ଅର୍ଡ଼ର କରିଥିଲି ତାକୁ ତ ମୋର ମନୋନୀତ ନୁହେଁ ଆଉ ଆପଣ ସେ ଯେଉଁ ଖାଦ୍ୟଟାକୁ ଫେରସ୍ତ ନେଇଯିବା ପାଇଁକି ଚେଷ୍ଟା କରନ୍ତୁ ଫେରସ୍ତ କରିବା ପାଇଁକି ମୁଁ ଚାହୁଁଛି ଏହା ସମ୍ଭବ ନା ନାହିଁ